ଆମ ଭାରତରେ ଖୋଖୋ କବାଡ଼ି ବେଶୀ ଗୁରୁତ୍ୱ ଦେଉଥାଉ କବାଡ଼ି ଖେଳରେ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ ଗୋଟିଏ ଭାଗରେ ଏଗାର ଜଣ ପୁଣି ଅନ୍ୟ ଭାଗରେ ଏଗାର ଜଣ ସେଇ ଏଗାର ଜଣ ଆସି ଏମାନଙ୍କ ସାଙ୍ଗରେ ଖେଳିବେ ପୁଣିଜଣ ସେମାନଙ୍କ ସାଙ୍ଗରେ ଖେଳିବେ ଯିଏ ଯାହାକୁ ଧରିବ ସେମାନେ ଆଉଟ୍ କରି ବାହାର କରାଯାଆନ୍ତି ଏପରି ଭାବରେ କବାଡ଼ି ଖେଳ ହୋଇଯାଏ କବାଡ଼ି ଖେଳରେ ବହୁତ ମଜା ଓ ଆନନ୍ଦ ଲାଗିଥାଏ ଦୁଇ ଭାଗରେ ବିଭକ୍ତ କରାଯିବ ଯେଉଁ ଖେଳ ହାରିଗଲା ସେମାନେ ଆଉଟ୍ ହେଇଯାଆନ୍ତି ସେଥିପାଇଁ କବାଡ଼ି ଖେଳକୁ ବହୁତ ଭଲ ଥାଏ ଖୋଖୋ ଖେଳିବାକୁ ମଧ୍ୟ ବହୁତ ମଜା ଲାଗିଥାଏ ଖୋଖୋରେ ଅଧିକାଂଶ ଲୋକ ପିଲା ଖେଳନ୍ତି କାହିଁକିନା ଖୋଖୋର ମଜା କେଉଁ ଖେଳରୁ ମଜା ନଥାଏ ସେଥିପାଇଁ ଖୋଖୋ ଖେଳକୁ ଭାରତର ଲୋକମାନେ ବେଶୀ ଗୁରୁତ୍ୱ ଦିଅନ୍ତି ଓ ଖୋଖୋ ଖେଳିବା ପାଇଁ ପିଲାମାନେ ବହୁତ ଆନନ୍ଦ ଓ ଉତ୍ସାହ କରନ୍ତି ସେ ଭାରତରେ ଖୋଖୋ ଓ କବାଡ଼ି ଖେଳିବାରେ ପିଲାମାନେ ବେଶୀ ଆନନ୍ଦ ଲାଭଦାନ କରି ଉତ୍ସାହିତ ହୋଇ ଆଗକୁ ଖେଳିବା ପାଇଁ ବହୁତ ଆନନ୍ଦ ଉଲ୍ଲାସରେ କ୍ରୀଡ଼ା ଖେଳନ୍ତି